ପିଆ ରେଷ୍ଟୁରାଣ୍ଟକୁ ଫୋନ ଲାଗିଛି ତ ମୁଁ ଅର୍ଡ଼ର କରିଛି କି ଆପଣଙ୍କ ପାଖକୁ ମୋର ପିଜା ଆଉ ଦସ୍ତା ଆଉ ରୁଟି ଏଇଟା ସବୁ ଦରକାର ସେଥିପାଇଁ ମୁଁ ପିଆ ରେଷ୍ଟୁରାଣ୍ଟ ଏବେ କଲ୍ କରୁଛି ଏଇଟା ପିଜା ରେଷ୍ଟୁରାଣ୍ଟ ତ ହଁ ଏ ଶୁଣନ୍ତୁ ସାର୍ ମୁଁ ଗୋଟେ ସେଇଟା ଅର୍ଡ଼ର କରୁଛି ସେଇଟା ଅର୍ଡ଼ର ଆସିବା ଦରକାର ମୋର ଏଡ୍ରେସ କହୁଛି ଶୁଣନ୍ତୁ ମୋ ଆଡ୍ରେସ ହେଉଛି ପଟାମୁଣ୍ଡା ବଲାଙ୍ଗୀର ଡିଷ୍ଟ୍ରିକ୍ଟ ରୋଡ଼ ଆଗଲପୁର ଥାନା ପାଖରେ ଆମର ପଟାମୁଣ୍ଡା ଏସ୍ ବି ଆଇ ଏ ଟି ଏମ୍ ପାଖରେ ଆମର ସାମ୍ନାକୁ ସେଇଟା ଅର୍ଡ଼ର ଟା ପଠାନ୍ତୁ ତ ଆପଣ ସେଇଟା ପଠାଇଲେ ଠିକ୍ ସମୟ ନେଇଯାଏ ଡେଲିଭରି ସେଥିପାଇଁ ମୁଁ ଆପଣଙ୍କୁ ଫୋନ କରିଛି ଆପଣ ସେଇଟା ପଠାଇଲେ ସେଇଟା ଭଲ ହୁଅନ୍ତା

ଅର୍ଡ଼ରଟା ହଁ ସେଇଟା ଅର୍ଡ଼ରଟା ଏଠିକି ପହଞ୍ଚିବ ତ ପହଞ୍ଚି ହଁ ସେଟାକି ଆମର ଯେଉଁ ଅଛି ନା ଏଇଟା ସ୍କୁଲ ଅଛି ହାଇସ୍କୁଲ ଅଛି ଏ ମି ସ୍କୁଲ ପାଖରେ ଯେଉଁ ଏସ୍ ବି ଆଇ ଏ ଟି ଏମ୍ ଅଛି ସେଇଟା ସେ ପାଖକୁ ପହଞ୍ଚିବା ଦରକାର

କେତେ ସମୟ ଲାଗିବ ହଁ ଦୁଇ ଦୁଇ ଘଣ୍ଟା ଲାଗିବ ନାଇଁ ସାର୍ ଗୋଟେ ଘଣ୍ଟା ଲାଗିଲେ ଠିକ୍ ହୁଅନ୍ତା ବେଶୀ ଟାଇମ ହେଇ ଯାଉଛିି

ଶୀଘ୍ର ହଁ ହଁ ହଁ ଶୀଘ୍ର ପଠାଇଲେ ଭଲ ହୁଅନ୍ତା ସେ ଅର୍ଡ଼ର ଆସିଛି ନା ଆସିବ ତ ସେଇଟା

ହଉ ଠିକ୍ ଅଛି ସାର୍ ଆପଣ ସେଇଟା ପଠାଇ ଦିଅନ୍ତୁ ହଁ ସାର୍ ହଁ